ଏବେ ଆମେ ବହୁତ କିଛି ଇଣ୍ଟରନେଟ୍ ସୁବିଧା ମିଳିଗଲାଣି ଯେଉଁଥିରେ କି ଆମେ ଫୋନ ପେ ୟୁଜ୍ କରିପାରୁଛୁ ଅସୁବିଧା ସମୟରେ ଯେଉଁ ପଇସା ଛାଡ଼ିପାରୁନଥିଲୁ କିନ୍ତୁ ଏବେ ଫୋନ ପେ ଗୁଗଲ୍ ପେ ବି ବହୁତ ସୁବିଧା ଦେଉଛି ପେଟିଏମ୍ ସେଥିରେ ବି ସୁବିଧା ଆସୁଛି ବହୁତ କିଛି ସୁବିଧା ହେଇଗଲାଣି ଇଣ୍ଟରନେଟ୍ ସୁବିଧା ଆମେ ବହୁତ କିଛି ଆପ୍ ଏବେ ୟୁଜ୍ କରାହେଉଛି ଯେଉଁଥିରେ କି ଲୋକମାନଙ୍କର ଅସୁବିଧା ବହୁତ ସୁବିଧା ହେଇଯାଇଛି